ଆମେ ପାଳନ କରୁଥିବା ବିଭିନ୍ନ ସାଂସ୍କୃତିକ ପର୍ବପର୍ବାଣି ଅଛି ଯେମିତି କି ଆମର ରଥଯାତ୍ରା ସରସ୍ଵତୀ ପୂଜା ଗଣେଶ ପୂଜା ଜାଗର ବିଭିନ୍ନ ପ୍ରକାର ପର୍ବ ଅଛି ଆମେ ଯେମିତି ରଥଯାତ୍ରାରେ ଯାଉ ଜଗନ୍ନାଥଙ୍କ ମନ୍ଦିରକୁ ଯାଉ ସେଠି ରଥଟଣା ହୁଏ ଆମେ ରଥଟଣା ଦର୍ଶନ କରୁ ଠାକୁରଙ୍କୁ ଠାକୁର ସେଦିନ ସବୁ ଲୋକଙ୍କୁ ଆସନ୍ତି ଦେଖା କରିବାକୁ ତାଙ୍କ ଭକ୍ତମାନଙ୍କୁ ତା'ପରେ ସରସ୍ଵତୀ ପୂଜା ଦିନ ଆମେ ଉପବାସ କରୁ ଠାକୁର ପୂଜା କରୁ ସରସ୍ଵତୀଙ୍କୁ ତା'ପରେ ଜାଗର ଦିନ ଆମେ ସେମିତି ଶିବଙ୍କୁ ଆରାଧନା କରୁ ତାଙ୍କ ପାଇଁ ଉପବାସ କରୁ ଶିବ ପାର୍ବତୀଙ୍କ ବାହାଘର ପାଇଁ ସେମିତି ଗଣେଶ ପୂଜାରେ ବି ଆମେ ଉପବାସ ରୁହଉ ଗଣେଶ ପୂଜା କରୁ କଲମ ବସାଇବୁ ଖାତା ବସାଇବୁ ଛାତ୍ର ଛାତ୍ରୀମାନେ ଏମିତି ବହୁ ପ୍ରକାର ପର୍ବପର୍ବାଣି ଅଛି